ଆମେ ଯେଉଁ ଚାଷ କରିଥାଉ ତାହା ହେଲା ଧାନ ଗହମ ମକା କପା ଆଉ ଡ଼ାଲିଜାତୀୟ ଚାଷ ମଧ୍ୟକୁ କରିଥାଉ ତାହା ହେଲା ମୁଗ ବିରି କାନ୍ଦୁଲ କୋଲଥ ଇତ୍ୟାଦି ଚାଷ କରିଥିବ ଥାଉ ଏ ଚାଷ ବିଶେଷକରି ପାଣିପାଗ ଉପରେ ନିର୍ଭର କରୁ ହୋଇଥାଏ ବର୍ଷା ଜଲ ଯଦି ସଠିକ୍ ଭାବରେ ହୋଇଥାଏ ତ ଅମଲ ମଧ୍ୟ ଭଲ ହୋଇଥାଏ ଆମକୁ ବିଶେଷକରି ଡ଼ାଲିଜାତୀୟ ଚାଷ କରିବାକୁ ବହୁତ ପ୍ରେରଣା ଦେଇଥାଏ ଏଇ ଚାଷ ଏଇ ଚାଷରେ କମ୍ ଜଲରେ ମଧ୍ୟ ଭଲ ଅମଲ ହୋଇଥାଏ ଯଦି ଏଇସବୁ ଅମଲ ନଷ୍ଟ ଫସଲ ଯଦି ନଷ୍ଟ ହୋଇଯାଇଥାଏ ତେବେ ଆମେ ଏଇ ଚାଷର ବୀମା ବାନ୍ଧିଥାଉ ଆଉ କିଛି ସହାୟତାର ସୁଯୋଗ ହୋଇଥାଏ